ଆଗୁରୁ ଆମ୍କୁ ରୋଷେଇ କଲା ବେଲ କେ ପାନ୍ ଲାଗ୍ସି ମାନେ ଭାତ ରାନ୍ଧ୍ଲା ବେଲେ ପାନ୍ ଦରକାର୍ ଡ଼ାଲ୍ ରାନ୍ଧ୍ଲା ବେଲେ ବି ଆମ୍କୁ ପାନ୍ ଦରକାର୍ ପିଇବାର୍ କେ ଆମ୍କୁ ପାନ୍ ବି ଦରକାର୍ ଗାଧ୍ବାର୍ କେ ବି ଆମ୍କୁ ପାନ୍ ଦରକାର୍ ମାନେ ପାନି ଆମକୁ ବହୁତ ଜୋର କା ଆମେ ସବୁ ମାନେ ଭଲ ପାନି ପିଇଁସୁ ଫିଲଟର୍ ପାନି ପିଇଁସୁ ଫିଲଟର୍ ପାନି ପିଇଲେ ଭଲ୍ ଲାଗ୍ସି ପାନ୍ ଆମ୍କୁ ମାନେ ଘରେ ଆନିକି ରଖ୍ବାର୍ କେ ପିଇବାର କେ ଭଲ୍ ଲାଗ୍ସି ଘର କେ ଆନ୍ବା ବୋଲେ ଫିର୍ ଉଡ଼ା ଯେ କେ ପିଇବା ସେ ପାନ୍ କି ଆର୍ ଦି ମାନେ ବାସି ପାନ୍ ନାଇଁ ପିଇବାର୍ କଥା ବାସି ପାନ୍ ନାଇଁ ପିଅନ୍ ଫ୍ରେସ୍ ପାନ୍ ପିଇବାର୍ କଥା ଭଲ୍ ପାନ୍ ଆମେ ଫିଲଟର୍ ଥି ପାନ୍ ପିଇସୁଁ ଆଉ ପାନ୍ ଆମ୍କୁ ସବୁ ଥିର ଦରକାର୍ ପଡ଼୍ସି ମାନେ ଘର୍ ପୋଛିଲା ବେଲ୍ କେ ବି ପାନ୍ ଦରକାର୍ ପଡ଼୍ସି ଗାଧେଇଲା ବେଲ୍ କେ ବି ପାନ୍ ଦରକାର୍ ପଡ଼୍ସି ସବୁଥି ଆମକୁ ପାନ୍ ମାନେ ଦରକାର୍ ମାନେ ଗୋଡ଼୍ ହାତ୍ ଧୁଇବାର୍ କେ ବି ପାନ୍ ଦରକାର୍ ଗାଧବାର୍ କେ ବି ପାନ୍ ଦରକାର୍ ଆଜିକାଲି ଗାଁ ଗହଲିରେ ବାହାର୍କେ ଝାଡ଼ା ଯାଉସନ୍ ଲୋକ ସେମାନକୁ ବି ପାନି ଦରକାର୍ ସବୁଥି ପାନ୍ ଦରକାର୍ ପାନ୍ ନାଇଁ ହେଲେ କେନେ ଜିନିଷ ନାଇଁ ହଏ